ମୁଁ ମୟୂରଭଞ୍ଜ ଜିଲ୍ଲାର ଅଧିବାସୀ ଆମ ଅଞ୍ଚଳରେ ମୁଖ୍ୟତଃ ରଜ କୁମାରପୂର୍ଣ୍ଣିମା ନୂଆଖାଇ ଧନୁ ମହୋତ୍ସବ ବାଲିଯାତ୍ରା ଇତ୍ୟାଦି ପାଳନ କରାଯାଏ ରଜ ରଜ ଆମର ଜୁନ ମାସରେ ମୁଖ୍ୟତଃ ରଜ ହୋଇଥାଏ ଓ ସେଥିରେ ତିନି ଦିନ ହେଇଥାଏ ପ ପହିଲିରଜ ଦ୍ଵିତୀୟ ରଜ ଓ ତୃତୀୟ ରଜ ରଜରେ ଆମ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ପାଳନ କରାଯାଏ ଏବଂ ସେଥିରେ ଆମ ଅଞ୍ଚଳର ପୁଅ ଝିଅ ସମସ୍ତେ ଅଂଶଗ୍ରହଣ କରନ୍ତି ଏବଂ ଦୋଳିକୁ ବିଭିନ୍ନ ପୁଷ୍ପରେ ସଜାଇ ସେଥିରେ ଝୁଲନ୍ତି ଓ ମିଠାପାନ ମଧ୍ୟ ସେବନ କରନ୍ତି ଏହିପରି ଭାବରେ ବହୁତ ସୁନ୍ଦର ଭାବରେ ରଜ ପାଳନ କରାହୁଏ କୁମାରପୂର୍ଣ୍ଣିମା ମଧ୍ୟ ପାଳନ କରାହୁଏ କୁମାରପୂର୍ଣ୍ଣିମାରେ ଆମର ଅଞ୍ଚଳରେ ତୁଳସୀ ଚଉରା ନିକଟରେ ପୂଜା କରାହୁଏ ଓ ନୂଆଖାଇ ମଧ୍ୟ ପାଳନ କର ନୂଆଖାଇରେ ଧାନକୁ ମୁଖ୍ୟତଃ ପୂଜା କରାହୁଏ ଓ ନୂଆ ମଧ୍ୟ ଖାଇଥାଉ ଆମ ଅଞ୍ଚଳରେ ତାକୁ ନୂଆଖାଇ ବୋଲି କୁହାଯାଏ ଧନୁ ମହୋତ୍ସବ ଧନୁ ମହୋତ୍ସବ ମଧ୍ୟ ଆମର ପାଳନ କରା ହୁଏ ତାହା ଏକ ସମୂହ ହିସାବରେ କରା ହୁଏ ବହୁତ ସୁନ୍ଦର ଭାବରେ କରା ହୁଏ ବାଲିଯାତ୍ରା ମଧ୍ୟ ଆମ ଅଞ୍ଚଳରେ ପାଳନ କରା ହୁଏ ଏହିସବୁ ଏହିସବୁ ପର୍ବକୁ ପର୍ଯ୍ୟଟକମାନେ ଆସନ୍ତି ଓ ଦେଖିବାର

ଭୁଲ୍ ହେଇଗଲା ବେ